ଆମ ଗାଁ ପାଖରେ ଗୋଟିଏ ରେଷ୍ଟୁରାଣ୍ଟ୍ ଅଛି ସେତେବେଳେ ଆମେ ଦୁଇ ସାଙ୍ଗ ଆମେ ଖାଇ ଯାଉଁ ଡେଲି ଖାଇ ଯାଉଁ ଆରୁ ଅଧେ ଲୋକ ବି ହବ କରିକି ହୋଟେଲ୍ ଯିବା କି ପେଟ୍ରୁ ଖର୍ଚ୍ଚା ବୋଲି ଗରିବ୍ ଲୋକ ଅର୍ଡ଼ର୍ ବି ମାରୁଛନ୍ ଯେ ଅର୍ଡ଼ର୍ କର୍ବାଟା ଭଲ ଯେ କଲେ ବି ଅର୍ଡ଼ର୍ କର୍ବାଟା ବି ଭଲ୍ ନେଇ ଲାଗେ ହେଲେ ବି ଗୋଟେ ଆଖିରେ ଦେଖୁଁ ଥିବ ଗରମ ଖାଇଁବ ପକୋଡ଼ା ହୋଟେଲ୍ମାନଙ୍କୁ ଯିବ ଆଖିରେ ଦେଖି କରି ଖାଇଁବ ପଇସା ଦବାର ହୋଟେଲ୍ ଆଇଲା ବେଳେ ତ ସେ ଲୋକ ଲେଟ୍ ନେ ବି ଭରି ଭରା ଦଉ ଥିବେ ଜରି ଫରିରେ ବି ସୁନ୍ଦର ଦିଶିଲେ ବି ଖାଇବାର ଇଚ୍ଛା ନାଇ ହୁଏ ଆରୁ ଅଧା ଲୋକ୍ ବି ହୋଟେଲ୍ ଖାନା ଭଲ୍ ଲାଗ୍ସି ହୋଟେଲ୍ ଯିବା ପାଇଁ ଆମ ଗାଁ ପାଖରେ ତ ଆସିକିନି ହୋଟେଲ୍ ତ ସେ ନେଇ କି ଯିବା କାର୍ଯ୍ୟେ ଭଲ୍ ଲାଗ୍ସେ ଆରୁ ଅଧେ ଲୋକ୍ ଅର୍ଡ଼ର୍ ବି କରୁସନ୍ ଖୁବ୍ ଲୋକ୍ ଯେ ବେଶୀ ଲୋକ୍ ନେଇ କରଉ ନ ଥାନ୍ତି ଯେନ୍ ପଇସା ଥିବା ଲୋକ୍ ବି ଅଧେ ଲୋକ୍ କରୁସନ୍ ହୋଟେଲ୍ର ଖାଇବା ବ୍ୟବସ୍ଥା କର୍ବା ପାଇଁ ଯେ ହୋଟେଲ୍ ଅର୍ଡ଼ର୍ ଯେ ପସନ୍ଦ ନା ଲାଗେ ନିଜେ ନିଜେ ଯିବ ଆରାମ ତି ହୋଟେଲ୍ରେ ବସିବ ଆରାମ ତି ଖାଇବ ଆଇବ ସେଇଟା ଗୋଟେ ମଜା ଲାଗ୍ସି କିନି ଆରୁ ଗୋଟେ ମଜା ନାଇ ଲାଗି ଘର୍ ଭିତରେ ବସି ଥିବ ଯେ ସେଇଟା